ପାଞ୍ଚ ତିନି ଦୁଇ ହଜାର ଚବିଶ ଛଅ ତିନି ଦୁଇ ହଜାର ଚବିଶ ସାତ ତିନି ଦୁଇ ହଜାର ଚବିଶ ଆଠ ତିନି ଦୁଇ ଚବିଶ ନଅ ତିନି ଦୁଇ ହଜାର ଚବିଶ